ଆମ ଅଞ୍ଚଳରେ ଡାକ୍ତରଖାନା ବହୁତ ଅଛି କିନ୍ତୁ ଡାକ୍ତରଖାନାରେ ଲାଭ କ'ଣ ରୋଗୀକୁ ଠିକ୍ ଭାବରେ ଦେଖାଯାଇପାରୁନାହିଁ ସେଠିର ପରିମଳ ଭଲ ନାହିଁ ଇଲେକ୍ଟ୍ରି ମଧ୍ୟ ଭଲ ନାହିଁ ବେଡ଼୍ ସୁବିଧା ନାହିଁ ବହୁତ ପଇସା ଖର୍ଚ୍ଚ ହେଲେ ମଧ୍ୟ ରୋଗୀ ଗୋଟିଏ ରୋଗୀକୁ ଠିକ୍ କରାଯାଇପାରୁନାହିଁ ସେଥିପାଇଁ ଲୋକମାନେ ବିଶାଖାପାଟଣା ୱାଇଜାକ ବ୍ରହ୍ମପୁର କଟକ ଏଇ ଜାଗାକୁ ନେଇଯାଆନ୍ତି ଓ ଏଠି ଚିକିତ୍ସା ମଧ୍ୟ ଭଲ ହୁଏ ନାହିଁ ଡାକ୍ତରଖାନା ମଧ୍ୟ ସଫାସୁୁତୁରା ନାହିଁ ଓ ଖାଇବା ମଧ୍ୟ ଠିକ୍ ଭାବରେ ଦିଆଯାଇପାରୁନାହିଁ ମେଡ଼ିସିନ ମଧ୍ୟ ଠିକ୍ ଭାବରେ ହେଉନି ଓ ରୋଗୀଙ୍କୁ ଯତ୍ନ ବି ନଉ ନାହାନ୍ତି ଓ ଡାକ୍ତରଖାନା ବି ସଫା ରଖୁନାହାନ୍ତି ଓ ଏଠି ଡାକ୍ତରଖାନାରେ ଡକ୍ଟର ବି ଭଲ ଡକ୍ଟର ବି ନାହାନ୍ତି